ଦେଖିବାକୁ ଗଲେ ଆମର ଯେଉଁ ସ୍ୱାସ୍ଥ୍ୟ ସେବୀ ଅଛନ୍ତି ଯେଉଁଟାକି ଯେଉଁ କେତେଟା ପୋଷ୍ଟ ଆସିଛି ଯେଉଁ ଅଛି ଆମର ଏନଏମଜେ ଏ ଏନ୍ ଏମ୍ ଆଉ ଯେଉଁ ସୁପରଭାଇଜର୍ ତାଙ୍କୁ ଯେଉଁ କଣ୍ଟ୍ରୋଲ୍ କରେ ତାଙ୍କର ଯଦି ସ୍ୱାସ୍ଥ୍ୟ ସେବୀ ଅଛନ୍ତି ସେମାନେ ବି ଇନକେସ୍ ଆମର ଯେଉଁ ଡେଲିଭରି କେସ୍ ବି ପଡ଼ୁଛି ସେଇ ଟାଇମ୍ରେ ବି ସେମାନେ ଆସିକି ଆମକୁ ହସ୍ପିଟାଲ୍ ନେଇକି ଆମର ଡେଲିଭରି ପର୍ଯ୍ୟନ୍ତ ସେମାନେ ଆମକୁ ବହୁତ ଭଲ ସୁବିଧା ଇଏ କରିକି ଆଉ ସଚେତନ କରିକି ନେଇକି ଯାଆନ୍ତି ଆଉ ସେଇଠି ଆମକୁ ଟୋଟାଲି ସେମାନେ ମନେକର ଡେଲିଭରି ଏଣ୍ଡ ପର୍ଯ୍ୟନ୍ତ ସେଇଠି ସେମାନେ ରହିକି ଆମ ସାଙ୍ଗରେ ଭଲ କି କଥାବାର୍ତ୍ତା କରିକି ଭଲ କି ବିହେଭିିଅର୍ ଦେଇକି ଭଲ ଡକ୍ଟର ସାଙ୍ଗରେ ଆଗୁରୁ ଯାଇକି ଆଗୁରୁ ଯାଇକି କଥା ହେଇକି ହ୍ୱିଲ୍ଚେୟାର୍ରେ ବସାଇକି ଇଏ ଯଦି କି ଯଦି ଏ କରିପାରୁ ନଥିବ ହ୍ୱିଲ୍ଚେୟାର୍ରେ ବସାଇକି ୟା ଷ୍ଟେଚର୍ରେ ବସାଇକି ସବୁ ସୁବିଧାରେ ବି ସେମାନେ ଆମକୁ ସାହାଯ୍ୟ କରିଥାନ୍ତି ଆଉ